ହ୍ୟାଲୋ ଭାଇ କେଉଁଠି ଅଛନ୍ତି ମୁଁ କାଲିଠୁ ଗାଡ଼ି ବୁକିଂ କରିଥିଲି ଏତେ ପର୍ଯ୍ୟନ୍ତ ଆସିଲି ଆସି ନାହାଁନ୍ତି ଯେ ମୁଁ ଅପେକ୍ଷା କରି କରି ଘର ଲୋକ ଚିଡ଼ିଲେଣି ଏ ପର୍ଯ୍ୟନ୍ତ ଆସୁ ନାହାନ୍ତି ମୁଁ ଯିବି ପୁଣି ରିଟର୍ନ୍ କରିବାର ଅଛି ନା ଆସିଲେ ଶୀଘ୍ର ଯିବା ପାଇଁ କେତେ ସମୟ ଲାଗିବ ଟିକେ ଜଲ୍ଦି ଆସନ୍ତୁ ଆଜ୍ଞା ବହୁତ ସମୟ ଅପେକ୍ଷା କଲିଣି ନା ଯେତେ ଶୀଘ୍ର ଗଲେ ପୁଣି କାମ ସାରିକି ଆସିବାକୁ ପଡ଼ିବ ଘରେ ଘର ଲୋକ ରାଗିଲେଣି ମୋ ଉପରେ ଆସିବି ଶୀଘ୍ର ଟିକେ ଜଲ୍ଦି ଆସନ୍ତୁ ଫୋନ୍ ଲଗାଇଲା ବେଳକୁ ଲାଗୁନି ବେଳେବେଳେ ରିସିଭ୍ କରୁ ନାହାଁନ୍ତି କାଲିଠୁ ବୁକିଂ କଲିଣି ଯେ ଆସନ୍ତୁ ଟିକେ ଜଲ୍ଦି ଆଜ୍ଞା ଆସିଲେ ଶୀଘ୍ର ଯିବି ଫୁଣି ରିଟର୍ନ୍ କରିବାର ଅଛି ଘରକୁ ପୁଣି ଆଉଥରେ ହଉ ଡେରି ହୋଇଯିବ ନା ହଉ ଜଲ୍ଦି ଜଲ୍ଦି ଟିକେ ଆସନ୍ତୁ ଶୀଘ୍ର ଆସନ୍ତୁ ଫୋନ୍ଟା ରିସିଭ୍ କରିବେ କେତେ ଶୀଘ୍ର ଆସିବ ଟିକେ କୁହନ୍ତୁ ହଉ ଟିକେ ଚେଷ୍ଟା କରନ୍ତୁ ଶୀଘ୍ର ଆସିବା ପାଇଁ ହଉ ଆଜ୍ଞା ରହିଲି ଆଜ୍ଞା